ହ୍ୟାଲୋ ଆଜ୍ଞା କିଏ କହୁଛନ୍ତି କି ଆଜ୍ଞା କୁହନ୍ତୁ କୁହନ୍ତୁ ଚାଳିଶ ଲିଟର୍ କ୍ଷୀର ଆଜ୍ଞା ନାଇଁ ନାଇଁ ଆପଣ ଚାଳିଶ ଲିଟର୍ ଦରକାର ଥିଲେ ଆମର କ୍ଷୀର ପିଓର୍ ଯିବା କିଛି ଆପଣ ବ୍ୟସ୍ତ ହୁଅନ୍ତୁନି ଆମର ସବୁବେଳେ କ୍ଷୀର ହିଁ ପିଓର୍ ଥାଏ ଆମର ପାଣି ମିଶା ଯାଏନି ରେଟ୍ ଏବେ ଲିଟର୍ ପଚାଶ ଟଙ୍କା ଅଛି ଆଉ ଡ଼ିସ୍କାଉଣ୍ଟ୍ ଦିଆଯିବ ଆପଣ ଚାଳିଶ ଲିଟର୍ ଯେହେତୁ ନେଉଛନ୍ତି ଆମେ ଫାଇଭ୍ ପର୍ସେଣ୍ଟ୍ ଆପଣଙ୍କୁ ଡ଼ିସ୍କାଉଣ୍ଟ୍ ଦେବୁ

ବୁଝିଲି ବୁଝିଲି

ଆଜ୍ଞା ଆପଣ ଆମଠୁ ସବୁବେଳେ କ୍ୱାଲିଟି କ୍ଷୀର ହିଁ ପାଇବେ ଆପଣ ଏବେ ଏଇ ଜର୍ସି ଗାଈ ହୋଲିଷ୍ଟିନ୍ର ଦିଆଯିବ ଆଉ ମର୍ଣ୍ଣିଂରେ ହଁ ମର୍ଣ୍ଣିଂରେ ଆରେଞ୍ଜ୍ ହୋଇଯିବ ଆପଣ ବ୍ୟସ୍ତ ହୁଅନ୍ତିନି ଆପଣ ଖାଲି ଲୋକେସନ୍ ଦେବେ କେଉଁ ଲୋକେସନ୍ରେ ନା ଆପଣ ଯଦି ଆସିବେ ଆପଣଙ୍କ ଇଚ୍ଛା ଆପଣ ଲୋକେସନ୍ ଦେଲେ ପିଓର୍ କ୍ଷୀର ହିଁ ଯିବ ଆଜ୍ଞା ଆଜ୍ଞା ବୁଝୁଛି ଆପଣ ଲୋକେସନ୍ଟା ଦେଇଦେବେ ଆଉ ଆମର ପିଲା

ମର୍ଣ୍ଣିଂ ସେଭେନ୍ ଥାର୍ଟିରେ ପିଲା ନେଇ ପହଞ୍ଚେଇବେ ଆପଣ କିଛି ବ୍ୟସ୍ତ ହେବାର ନାହିଁ ଟେନସନ୍ ନେବାର ନାହିଁ ହଁ ହଁ ଠିକ୍ ଅଛି ଆଜ୍ଞା